ପଶୁପାଲନ୍ ହେଲା ଯେନ୍ତାକି ଗାଏ ଗାଇ ପାଳନ୍ ହେଲା କି ମାଛ ହେଲା ଇ ସବୁ ଜିନିଷ୍ ଯେନ୍ମାନେ କରୁଛନ୍ କି ଆମେ ଜେନ୍ କରୁଚୁଁ ଇଟା ବହୁତ୍ ହି ଭଲ୍ ଏ ଆଉ ଇହାଦେ ଯେହେତୁ ହେ ଦୁଗ୍ଧଟା ଲୁପ୍ତ ହେବାର୍କେ ଯଉଚେ ଆଗ୍ରୁ ଯେନ୍ତା ଥିଲା ହେନ୍ତା ତ ନାଇ ହେଇ ପାର୍ବା ଇହାଦେ ଯେନ୍ତା ହଉଛେ ସେଟା ଆମର୍ ବହୁତ ଡେଭ୍ଲପ୍ମେଣ୍ଟ୍ ହଉଛେ ଆମର ଯଦି ଗୁରସ୍ କିଣ୍ବା ବଏଲେ ବି ଆମର୍ ନିଜର୍ ଲାଗି ଦେହେ ଲାଗି ବହୁତ୍ ଭଲ୍ ଏ ପ୍ରୋଟିନ୍ ମିଲ୍ସି ଆଉ ମାଛ ବି ଇଟା ବହୁତ୍ ଏ ଆଉ ମାଛ ଚାଷ୍ ବି ବହୁତ୍ ବି ଉନ୍ନତ ହେସି ଯେନ୍ମାନେ ମାଛ ଚାଷ୍ କରୁଛନ୍ ବହୁତ୍ଟେ ତାକର୍ ଆର୍ ଡେଭ୍ଲପ୍ ଆର୍ ମାନେ ଉନ୍ନତ ହଉଛେ ସେମାନେ ତାପ୍ନେ ଇନେ ବହୁତ୍ ଭଲ୍ସେ ରହିପାରୁଛନ୍ କୃଷିକାଯ୍ୟ ବି ହେଇ ପାରୁଚେ ଆଉ ଜେନ୍ବି ପଶୁ ପାଳନ୍ ହଉ କୁକୁଡ଼ା ପାଳନ ହଉ ଆଉ କିଛି ହେଲା କିଛି ବି ଆମେ ଯାହା ମାନ୍କେ ପାଳନ କରି ପାର୍ସୁଁ ସେମାନଙ୍କ ଦ୍ୱାରା ଆମେ ବହୁତ୍ କିଛି ସହଯୋଗ୍ କରି ପାର୍ସୁଁ ଆଉ ସବୁ ମାଛ ତ ବିଶେଷ୍ କରି ଖାଇବାରକେ ହିଁ ଭଲ୍ ଲାଗ୍ସି ମାଛ ଚାଷଟା ନିଜେ ଚାଷ୍ ବି କର୍ବ ଖାଏବ ପଏସା ବି ହେବା